ମୋ ବିଦ୍ୟାଳୟ ମଧ୍ୟ ପାଠାଗାର ଥିଲା ସେଥିରେ ମୁଁ ବହୁତ କିଛି ପଢ଼ୁଥିଲି ବିଭିନ୍ନ ପ୍ରକାର ପୁସ୍ତକ ମୁଁ ପଢ଼ୁଥିଲି ସେଥିମଧ୍ୟରୁ ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଜବାହର୍ଲାଲ୍ ନେହେରୁ ସମସ୍ତଙ୍କ ବିଷୟରେ ମୁଁ କିଛି କିଛି ପଢ଼ୁଥିଲି ଆଉ ମୋତେ ପଢ଼ିକି ବହୁତ ହ୍ୟାପିନେସ୍ ଫିଲ୍ ହେଉଥିଲା ଏବଂ ସେମାନଙ୍କ ମଧ୍ୟରୁ ମଧ୍ୟ ଆମର ଥିଲା ଡ଼କ୍ଟର ବି ଆର୍ ଆମ୍ବେକର ତାଙ୍କ ବିଷୟରେ ମଧ୍ୟ ଆମେ କିଛି ପଢ଼ୁଥିଲୁ ପଢ଼ିବା ସହିତ ମୋତେ ବହୁତ ଖୁସି ଏବଂ ଆନନ୍ଦ ଫିଲ୍ ହେଉଥିଲା ଆମେ ବି କିନ୍ତୁ ତାଙ୍କ ପରି ଦିନେ ମଣିଷ ହେବା କେମିତି ଆମେ ଆମ ନିଜ ଭିତରେ କେମିତି ମୋଟିଭେସନ୍ ଇନ୍କ୍ରିଜିଂ କରିବା ସେ ନେଇକି ଆମକୁ ଖୁସି ଆନନ୍ଦ ଲାଗୁଥିଲା ନେଇକି ସେମାନେ ସେମିତି ଥିଲେ ଆମେ କେମିତି ହେବା ଆଉ ଆମକୁ ସେ ତାଙ୍କ ଆତ୍ମକାହାଣୀ ଶୁଣିକି ଆମକୁ ବହୁତ ଖୁସି ଦୁଃଖ ବି ଲାଗୁଥିଲା ଯେତିକି ଦୁଃଖ ଲାଗୁଥିଲା ସେତିକି ଖୁସି ଲାଗୁଥିଲା